ଆମେମାନେ ସନ୍ତରଣ କରିବାକୁ ଖୁବ୍ ଭଲ ପାଇଥାଉ କାରଣ ସନ୍ତରଣ କରିବା ଦ୍ୱାରା ଆମକୁ ଖୁବ୍ ମଜା ଲାଗେ ଏବଂ ଆମେ ପାଣିରେ ମଧ୍ୟ ପହଁରି ପାରିଥାଉ ଏବଂ ପାଣିକୁ ଆମକୁ ଡ଼ର ଲାଗିନଥାଏ ଆଜିକାଲି ଆଜିକାଲି ଲୋକମାନେ ସବୁ ଘରମାନଙ୍କରେ ଗାଧୁଆ ପାଧା କରୁଛନ୍ତି ସେମାନେ ପ୍ରାୟତଃ ବାହାରେ ବେଶୀ ଗାଧୁଆପାଧା କରୁନାହାନ୍ତି ଆଗକାଳରେ ଯେମିତି ନଦୀ ପୋଖରୀ ଗାଡ଼ିଆ ଇତ୍ୟାଦିମାନଙ୍କରେ ଲୋକମାନେ ଗାଧଉଥିଲେ ଏବେ ପ୍ରାୟତଃ ସମସ୍ତଙ୍କ ଘରେ ଗାଧୁଆଘର ହୋଇଗଲାଣି ଏବଂ କୂଅମାନ ହେଲାଣି ଲୋକମାନେ ସେଥିରେ ସମସ୍ତେ ଗାଧଉଛନ୍ତି ସେଥିପାଇଁ ସନ୍ତରଣ ପ୍ରଶିକ୍ଷଣ ସନ୍ତରଣର ଅଧିକାଂଶ ଲୋକ ଭୁଲିଗଲେଣି ସେଥିପାଇଁ ଆଜିକାଲି ବହୁତଗୁଡ଼ିଏ ଜାଗାରେ ସନ୍ତରଣ ପ୍ରଶିକ୍ଷଣମାନ ଦିଆଯାଉଛି ଏବଂ ସେଠାରେ ଲୋକମାନେ ସନ୍ତରଣର ଶିକ୍ଷା ନେଇପାରିଛନ୍ତି କିନ୍ତୁ ଯୋଉମାନେ ନଦୀ ନଦୀ କିମ୍ବା ପୋଖରୀ ସେ ଯେଉଁମାନେ ସେମାନେ ପ୍ରାକୃତିକ ଉପାୟରେ ପହଁରା ଶିଖି ପାରୁଛନ୍ତି ଏବଂ ସେମାନେ ତାହା ଦ୍ୱାରା ସେମାନେ ଭଲ ଭାବରେ ସନ୍ତରଣ କରିପାରୁଛନ୍ତି ଆମେ ଯେତେବେଳେ ପ୍ରଶିକ୍ଷଣ ନେଇଥାଉଁ ସେତେବେଳେ ଯିଏ ଆମକୁ ଶିକ୍ଷା ଦେଇଥାଏ ସିଏ ଆମକୁ ବିଭିନ୍ନ ପ୍ରକାର ସନ୍ତରଣର ଶିକ୍ଷା ଦେଇଥାଏ ଯେମିତି ଆମେ କେମିତି ପହଁରିଲେ ଅତି ଶୀଘ୍ର ପହଞ୍ଚି ପାରିବା ଏବଂ କେମିତି ପହଁରିଲେ ଆମେ କମ୍ ବଳ ଖର୍ଚ୍ଚ କରିକି ଅଧିକ ସମୟ ପହଁରି ପାରିବା ତାହାକୁ ସେ ଶିକ୍ଷା ଦେଇଥାନ୍ତି ଆମେ ଯୋଉ ସନ୍ତରଣ ଯା ପ୍ରଶିକ୍ଷଣ ନେଉଛୁ ଆମକୁ ଜଣେ କୋଚ୍ ସେଠାରେ ବହୁତ ପ୍ରକାର ସନ୍ତରଣ ଶିଖାଉଛନ୍ତି ଏବଂ ସେ ଆମକୁ ସକାଳୁ ସକାଳୁ ଯୋଗ କରିବାକୁ ଶିକ୍ଷା ଦେଉଛନ୍ତି କାରଣ ଆମେ ଯୋଗ କରିବା ଦ୍ୱାରା ଆମ ମନ ସ୍ଥିରଚିତ ରହିଥାଏ ଏବଂ ଆମେ ସେଇ ସନ୍ତରଣ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିପାରିଥାଉ ଏବଂ ଏହା କରିବା ଦ୍ୱାରା ଆମେ ସନ୍ତରଣ ପ୍ରତିଯୋଗିତାରେ ଆମ ପ୍ରଦର୍ଶନ ଖୁବ୍ ଉଚ୍ଚକୁଟୀର ହୋଇପାରିଥିଲା ଏବଂ ସେଥିପାଇଁ ଆମେ ସରକାରକୁ ଧନ୍ୟବାଦ ମଧ୍ୟ ଦେବୁ